କ'ଣ ଖାଇବେ ହଁ କ'ଣ ଖାଇବେ ହଉ ଆସ ବସ ବସ ହେଇ ନିଅ ହେ ତିରିଶ ଟଙ୍କା ହେଲା ଆଉ ହଁ ଆଉ ଟିକିଏ କ୍ଵାଲିଟି ନକଲେ ଆଜିକାଲି ଦେଖୁଛ ମାର୍କେଟ୍ ବଜାରରେ କେମିତି ହୁ ହୁ କରି ଦୋକାନ ବଢ଼ିଗଲାଣି ଆଉ ଭଲ ଟିକିଏ କ୍ୱାଲିଟି କଲେ ଲୋକ ସବୁ ଆସିବେ ଖାଇବା ପାଇଁ ନା ଆଉ ସେଥିପାଇଁ ତୁମେ କେବେ ଆସିଲ ବାହାରକୁ ଯାଇଥିଲ ଆଉ ସେପଟେ ହାଲ୍ଚାଲ୍ କେମିତି କ'ଣ ଆମ ଓଡ଼ିଶାରେ ତ ଦେଖୁଛ ଏବେ ଦୋକାନ ବଜାର କେମତି ସବୁ ଚାଲିଲାଣି ଆମର ଟିକିଏ ଏଇନା ମାନ୍ଦାଳିଆ ଚାଲିଛି ଆଉ ଯାହା ଯେମତି ହେଲେ ଚଳିଯାଉଛି ଆଉ ବେପାର ଏମତି ଚାଲିଛି ମାନ୍ଦାରେ ଚାଲିଛି ଏବେ ଟିକିଏ ସବୁ ଜାଗାରେ ତ ଛୋଟ ବଜାର ମାର୍କେଟ୍ରେ ସବୁ ଦୋକାନ ରହିଛି ଆଉ ଲୋକବାକ କେତେବା ଆସିବେ ଆମର ତ ଦେଖୁଛ ଓଡ଼ିଶାରେ କିଛି ସେମିତି ନାହିଁ ସବୁ ବାହାରକୁ ଲୋକ ପଳାଇଯାଉଛନ୍ତି ହଁ ଯାହା ଯେମିତି ଖଣ୍ଡେ ମଣ୍ଡେ ପଡ଼ିଯାଉଛେ ଆଉ ଆଗ ଭଳିଆ ବେପାର ଆଉ ହେଉନାହିଁ ତୁମେ କହୁନ କ'ଣ କଲେ ଭଲ ହେବ ହଉ ଦିଦି ତୁମେ ଯଦି କହୁଛ ଏତେ କରିକି ଠିକ୍ ଅଛି ମୁଁ ଯଦି ସେଇଠି ଦୋକାନ କରିବି ମୋର ତ ଚିହ୍ନା ପରିଚୟ ନାହିଁ ତୁମର ଚିହ୍ନା ପରିଚୟ ଅଛି ଯଦି କହୁଛ ଭଲ ଚାଲିବ କହୁଛି ତା'ହେଲେ ମୋତେ ଟିକିଏ ସାହାଯ୍ୟ କରିବ ସାହାଯ୍ୟ କରିବ କେମିତି କ'ଣ ହେବ ଟିକିଏ ଆଇଡ଼ିଆ ଦେବ ଆଉ ଯେମତି ଭଲ ଚାଲିବ ଆଉ ସହଯୋଗ ମୋତେ କରିବ ଆମର ମାସକୁ ଇନ୍କମ୍ଟା କେତେ କେମିତି ହେବ ସେଠି ତା'ହେଲେ ତ ବହୁତ ବଢ଼ିଆ କଥା ଆମର ଏଇଠି ଏମିତି ଏତେଟା ହେଉନି ଯଦି ତୁମେ କହୁଛ କେବେ ଯିବ କେବେ ହଉ ତୁମ ନମ୍ବର୍ଟା ଦେଇଯିବ ମୋତେ ଆଉ ତୁମେ ଗଲାପରେ ମୁଁ ତୁମ ସାଙ୍ଗରେ କଣ୍ଟାକ୍ଟ୍ କରିବି କେମିତି କ'ଣ ଦୋକାନ କରାଯିବ କେମିତି କ'ଣ ହେବ ସେଇଠି ମୁଁ ତୁମେ ମୋତେ ସହଯୋଗ କରିବ ସେଇଠି ଆଉ ହେଲ୍ପ୍ କରିବ ସେଇଠି ଦୋକାନ ଯଦି ତୁମର ଚିହ୍ନା ପରିଚୟ ଲୋକ ସବୁ ଆମ ଦୋକାନରେ ଖାଇବା ପାଇଁ କହିବ ଆଉ ଯେମତି ଭଲ ଚାଲିବ ସେ ବ୍ୟବସ୍ଥା କରିକି ଟିକିଏ ସାହାଯ୍ୟ କରିବ ମୋତେ ଆଉ ହଁ ହଁ ଏଇଠି ତ ଦେଖୁଛ ମୋ ଅବସ୍ଥା ବି ଏତେ ଶୋଚନୀୟ ନୁହେଁ ତ ତୁମେ ଯଦି କହୁଛ ଠିକ୍ ଅଛି ମୁଁ କଥା ମାନିକି ଯିବି ତା'ହେଲେ